ପନ୍ଦର ଜାନୁଆରୀ ଦୁଇ ହଜାର କୋଡ଼ିଏ ଅଠେଇଶ ମାର୍ଚ୍ଚ ଦୁଇ ହଜାର କୋଡ଼ିଏ କୋଡ଼ିଏ ମେ' ଦୁଇ ହଜାର ବାଇଶ ପଚିଶ ଜୁନ୍ ଦୁଇ ହଜାର ତେଇଶ ଅଠର ଡିସେମ୍ବର ଦୁଇ ହଜାର ତେଇଶ